ଆଜିକାଲି ଓଡ଼ିଆ ଭାଷାକୁ ପସନ୍ଦ କରିବାରେ ଲୋକମାନଙ୍କ ଲୋକମାନେ ପସନ୍ଦ କରୁନାହାନ୍ତି ଆଜିକାଲି ଦୁନିଆରେ ଲୋକମାନଙ୍କୁ ଓଡ଼ିଆ ଭାଷା ପସନ୍ଦ ଆସୁନି ଦିନକୁ ଦିନ ଓଡ଼ିଆ ଭାଷାର ଲୋପ ପାଇଚାଲିଛି ଲୋକମାନଙ୍କ ଲୋକମାନଙ୍କ ବ୍ୟବହାର ଚାଲିଚଳନ ଅନୁସାରେ ଓଡ଼ିଆ ଭାଷା ବି ଲୋଭ ପାଇଚାଲିଛି ଦିନକୁ ଦିନ ହଁ ଆଗାମୀ ଆଗାମୀ ସମୟରେ ଓଡ଼ିଆ ଭାଷା ଆମର ଲୋପ ପାଇବାରେ ବସିଛି ଆମେ ଓଡ଼ିଆ ଭାଷାକୁ କେମିତି ଉନ୍ନତିମାନର କରିପାରିବା ସେହି ସେହି ବିଷୟରେ ଆମେ ଚେଷ୍ଟା କରିବା ଓଡ଼ିଆ ଭାଷା ଆମର ଦିନକୁ ଦିନ ଲୋପ ପାଇବାରେ ଲାଗିଛି